ହଁ ମୁଁ ପାଞ୍ଚୋଟି ତାରିଖ ମନେ ରଖିପାରିବି ସାତ ଜାନୁଆରୀ ଦୁଇ ହଜାର ଦଶ ମାର୍ଚ୍ଚ ଦୁଇ ହଜାର ନଅ ବାର ମେ' ଦୁଇ ହଜାର ଦଶ କୋଡ଼ିଏ ଜୁଲାଇ ଦୁଇ ହଜାର ତେର ତେଇଶ ଡିସେମ୍ବର ଦୁଇ ହଜାର ବାଇଶ